ମୋର ପ୍ରିୟ ଅଭିନେତା ହେଲା ଅନୁଭବ ମହାନ୍ତି ଯାହାକି ତା'ର ଆକ୍ଟିଂ ତାଙ୍କର ଆକ୍ଟିଂ ମୋତେ ବହୁତ ଭଲଲାଗିଥାଏ ତାଙ୍କର ହାବଭାବ ଚାଲିଚଳନ ମଧ୍ୟ ବହୁତ ଆକର୍ଷଣ କରିଥାଏ ଏବଂ ତାଙ୍କର ଡ୍ୟାନ୍ସିଂ ମଧ୍ୟ ପସନ୍ଦ ଲାଗିଥାଏ ଏବଂ ପ୍ରିୟ ଅଭିନେତ୍ରୀ ହେଲା ଅର୍ଚ୍ଚିତା ସେ ତ ବହୁତ ଭଲ ସେ ଡ୍ୟାନ୍ସିଂ କରନ୍ତି ଏବଂ ସେ ଯେମିତି ତାଙ୍କର ଡ୍ୟାନ୍ସିଂ ମଧ୍ୟ ସେମିତି ଏବଂ ସମସ୍ତ ଲୋକମାନଙ୍କୁ ମାନେ ଆକର୍ଷିତ ମଧ୍ୟ କରିଛନ୍ତି